ହ୍ୟାଲୋ ଆପଣ ପରିବା ଦୋକାନୀ କହୁଛନ୍ତି ତ କ'ଣ ସବୁ ପରିବା ଅଛି ଏବେ ଆପଣଙ୍କ ପାଖରେ କ'ଣ ସବୁ ରେଟ୍ କ'ଣ କେମିତି ସବୁ ରହୁଛି ଏବେ ମୁଁ କହିଲି ସବୁ ଫ୍ରେସ୍ ଜିନିଷ ରହୁଛି ନା କ'ଣ କେମିତି ଜିନିଷ ରହୁଛି ମୁଁ କହିଲି ସବୁ ଫ୍ରେସ୍ ଜିନିଷ ରହୁଛି ନା କେମିତି କ'ଣ ଜିନିଷ ରହୁଛି ସବୁ ଆଉ ମୁଁ କହିଲି ଆମର ଟିକେ ଅଧିକ ଜିନିଷ ଦରକାର ଥିଲା କ'ଣ ଡିସ୍କାଉଣ୍ଟ୍ ଫିସ୍କାଉଣ୍ଟ୍ ମିଳିବ ଆମକୁ ହଁ ଆମର ଆମର ଆଳୁ ଦି ତିନି ବସ୍ତା ଯାଇଥାନ୍ତା କାକୁଡ଼ି ଏମିତି ସବୁ ଯାଇଥାନ୍ତା ଅଧିକ କରି ଟିକେ ଜିନିଷ କ'ଣ କେତେ ଡିସ୍କାଉଣ୍ଟ୍ ମିଳିବ କହୁନାହାନ୍ତି ଆଚ୍ଛା ମୁଁ କହିଲି କୋବି ରେଟ୍ କ'ଣ କେମିତି ଅଛି ଆଚ୍ଛା ଆପଣଙ୍କର କ'ଣ ହାଟ ବେପାର ନା ଆପଣଙ୍କ ଡେଲି ବେପାର ହେଉଛି ଆପଣଙ୍କର ଆଚ୍ଛା ମୁଁ କହିଲି ଆମର ତ ଅଧିକ ଜିନିଷ ଦରକାର ଗୋଟେ ଭୋଜି ପାଇଁ ମୁଁ କହିଲି ଆପଣଙ୍କୁ ଫୋନ୍ କଲେ ଆପଣ ଗାଡି ସହକାରେ ଆପଣ ପଠାଇବେ ନା ଆମେ ଗାଡି ପଠାଇବୁ ଆପଣ ଲୋକ ଗାଡ଼ି ପଠାଇବୁ ନା ଆପଣ ପଠାଇକି ଦେବେ ଆଚ୍ଛା ଆମର ଆଜି ତ ହେଇଗଲା ଶନିବାରେ ହେଇଗଲା ଆମର ବୁଧବାର ଦିନ ଭୋଜି ଅଛି ତ ଆପଣ ଟିକେ ରେଟ୍ ଆଡ଼୍ କରିକି ଟିକେ ଭଲସେ ରେଟ୍ କହିଲେ ଆମେ ମାର୍କେଟ୍ ରେଟ୍ ଠାରୁ ଟିକେ ଭଲ ରେଟ୍ କହିଲେ ଆମେ ଆପଣଙ୍କ ଠାରୁ ସବୁ ଜିନିଷ ନେଇ ଆସିବୁ କାଇଁ ଆଉ ବାହାର ଜିନିଷ କିଣିବୁ ଏକଥରେ ଆପଣଙ୍କଠୁ ସବୁ ଜିନିଷ ଉଠାଇବୁ ଆଉ ଆଜ୍ଞା ଠିକ୍ ଅଛି ମୁଁ ଆଜି ତା'ହେଲେ ଲିଷ୍ଟ୍ କରି ଦେଉଛି ଲିଷ୍ଟ୍ କରିକି ଆପଣଙ୍କ ପାଖକୁ ପଠାଇଦେବି ନହେଲେ ମୁଁ ଆପଣଙ୍କୁ ଡାଇରେକ୍ଟ୍ ନେଇକି ଲିଷ୍ଟ୍ ଦେଇ ଦେଇକି ଆସିବି ଆମର ବୁଧବାର ଦିନ ମାଲ୍ ଆସିବ ଆଉ